ଯେପରିକି ରୋଷେଇ କଥା କହିବାକୁ ଗଲେ ମୁଁ ମୋ ମାଙ୍କୁ ପ୍ରଥମେ ନେଇଥାଏ କି ଯିଏ ଆମକୁ ସର୍ବପ୍ରଥମେ ରୋଷେଇ କରିକି ସବୁ ପ୍ରକାର ଆଇଟମ୍ ଦେଇଥାଏ ତ ତାଠାରୁ ମୁଁ କିଛି ଶିକ୍ଷା ଲାଭ କରିଛି ରୋଷେଇ ନକଲେ ଆମେ କେମିତି ଖାଇବା ରୋଷେଇ ତ ଯେମିତି ହେଉ ଜଣଙ୍କୁ କରିବାକୁ ପଡ଼ିବ ଆଉ ରୋଷେଇ ନ କଲେ ତ ଆମେ ଖାଦ୍ୟ ଖାଇପାରିବା ନାହିଁ କି ଆମକୁ ପାଖକୁ ଖାଦ୍ୟ ଚାଲିକି ଆସି ଯାଇପାରିବ ନାହିଁ ତ ରୋଷେଇ ପ୍ରଥମେ ନିଜେ ଶିଖିବା ଦରକାର ଏବଂ ଅନ୍ୟମାନଙ୍କୁ ଭଲ ଭାବରେ କରିକି ଖୁଆଇବା ଦରକାର ଯାହାଫଳରେକି ଅନ୍ୟମାନେ ଆପଣଙ୍କର ଖାଦ୍ୟ ବନେଇବାର ପ୍ରସ୍ତୁତକୁ ଯେମିତିକି ଭଲପାଇବେ ଏବଂ ଭଲ୍ କହିବେକି ଖାଦ୍ୟଟି ଟେଷ୍ଟି ହୋଇଛି ଏବଂ ବହୁତ ପ୍ରକାରର ଆଇଟମ୍ ମଧ୍ୟ ଶିଖିବା ଆବଶ୍ୟକ ଏଥିପାଇଁକି ବହୁତ ପ୍ରକାର ଜିନିଷ ଆମେ ଯଦି ଶିଖିଥିବା ତ ନିଜ ଆଇଡ଼ିଆରେ କିଛିଟା ରୋଷେଇ କରିପାରିବା ଏବଂ ନିଜ ପରିବାରକୁ ଦେଇକି ସେମାନଙ୍କୁ କିଛିଟା ଖୁସି ପାଇପାରିବା ସେଥିପାଇଁ ରୋଷେଇ କରିବା ସମସ୍ତଙ୍କର ପ୍ରସନ୍ଦ ହୋଇନଥାଏ କିନ୍ତୁ ପସନ୍ଦ କରିବାକୁ ପଡ଼ିଥାଏ ଯେମିତିକି ଗୋଟିଏ ଘରେ ଯେମିତିକି ମା' ଆମର ରୋଷେଇ କରିଥାଏ ତାପରେ ଆମ ଜେଜେମା' ବି ରୋଷେଇ କରିଥାଏ ଭାଉଜ ଆସିଲେ ଭାଉଜ ରୋଷେଇ ମଧ୍ୟ କରିଥାନ୍ତି ତ ସେମାନେ କ'ଣ ନିଜେ ଶିଖିକି ଆସିଥାନ୍ତି କି ଏମିତି ରୋଷେଇଟି ପ୍ରଥମେ କରୁ କରୁ ନିଜେ କରୁ କରୁ ରୋଷେଇଟି ହୋଇଯାଇଥାଏ ତ ସେମିତି ଆମେ ବିଭିନ୍ନ ପ୍ରକାର ୟୁଟ୍ୟୁବ୍ରୁ ମଧ୍ୟ ରୋଷେଇ କରିବା ଶିଖି ଯାଏ ଶିଖିପାରିବା ଏବଂ ଅନ୍ୟଙ୍କଠାରୁ ଯେମିତିକି ଜେଜେମା' ହୁଅନ୍ତୁ କି ମା' ହୁଅନ୍ତୁ ଯାହାଠାରୁ ମଧ୍ୟ ରୋଷେଇ ଆମେ କରିଲା ବେଳେ ଦେଖିକି ଶିଖିପାରିବା